ମୁଁ ଛୋଟ ବ୍ୟବସାୟରେ କରେ ମୁଁ ସିଲେଇ କାମ କରୁଛି ସିଲେଇବା ଦ୍ୱାରା ମୋର କିଛି ଘରର ଘରର ଭରଣ ପୋଷଣ ହୋଇପାରୁଛି କିମ୍ବା ମୋ ପାଠ ପଢ଼ା ବି ହୋଇଯାଉଛି ଘର ଚଳୁଛି ଏସବୁ ସିଲେଇବା ଦ୍ୱାରା ମୁଁ ଏ ସିଲେଇବା ଦ୍ୱାରା ମୁଁ ଗୋଟିଏ ପରିଚିତ ସିଲେଇଲେ ମୁଁ ବ୍ଲା ସବୁ କିଛି ବିଭିନ୍ନ ପ୍ରକାରର ଝିଅ ପିଲା ମାନଙ୍କର ସବୁ କିଛି ସିଲାଏ ଡ୍ରେସ୍ ସିଲଉଛି ସାଲୱାର୍ ସିଲଉଛି ଆଉ ଲେହେଙ୍ଗା ଆଉ ବ୍ଲାଉଜ ଶାଢ଼ୀ ଇତ୍ୟାଦି ବହୁତ କିଛି ସବୁକିଛି କାମ କରେ ଏହା କରିବା ଦ୍ୱାରା ମୋତେ ବହୁତ ଆନନ୍ଦ ମିଳେ ଖୁସି ମିଳେ ଆଉ ଏମିତିରେ ବି ମୋର କିଛି ପଇସା ଇନକମ୍ ହୋଇଯାଏ ଯେଉଁଥିପାଇଁ କି ମୋ ପରିବାର ଚଳୁଛି କିମ୍ବା ମୁଁ ବି ଚଳୁଛି ଆମ ଘରର ଯେଉଁ ଯାହା ବି କିଛି ଭରଣ ପୋଷଣ କିଛି ତ ହୋଇଯାଉଛି ସେଥିପାଇଁ ମୋତେ ବହୁତ ଆନନ୍ଦ ମିଳେ ଆଉ ଖୁସି ବି ମିଳୁଛି ଆଉ ଏମିତିରେ ମୋତେ ଅଗରବତୀ ବି କରିବା କରିବାକୁ ମୁଁ ବହୁତ ଇଚ୍ଛା କରେ ଆଉ ଇଚ୍ଛା ବି କରୁଛି ଆଗକୁ କିଛି ଅଗରବତୀ ବି ତିଆରି ବି ଆଉ ଏଇ ଛୋଟ ବିଜନେସ୍ କୁ ବି ଆଗକୁ ନେବା ପାଇଁ ଟ୍ରାଏ କରିବି